ମୁଁ ଓଡ଼ିଶାରେ ଥିବା ମାଲକାନଗିରି ଜିଲ୍ଲାରେ ବାଷ କରୁଅଛି ଏବଂ ଏଇଠି ଆଞ୍ଚଳିକ ଭାଷା କହିଲେ ଆମ ଆଖ ପାାଖରେ କୟା ଏବଂ ଆଦିବାସୀ ଭାଷା ଆଦିବାସୀ ଭାଷା ଓଡ଼ିଆ ଭାଷା ସହିତ ବହୁତ ମେଳ ଖାଉଅଛି ଏମାନଙ୍କ ଭିତରେ ବହୁତ କେଉଁଠି ଯିବାକୁ ଖୁନ୍ତି ଗାଲାସିନି କ'ଣ ଖାଇବାକୁ କାଇଟା ଖାଇଲେ ସିନି ଏପରି ଭାବରେ ବହୁତ ଭାଷା ମିଶୁଅଛି ଏବଂ ଆମର ଯେ କୟା ଭାଷା ବହୁତ ତେଲୁଗୁ ଭାଷା ସହିତ ମିଶି ଅଛି ମୁଁ କୟା ଭାଷା ଟୋଟାଲ୍ ବୁଝିପାରୁନି କିନ୍ତୁ ଓଡ଼ିଆ ଦେଶୀୟା ଭାଷା ବହୁତ ଭଲ ଭାବରେ ଜାଣିପାରୁଅଛି ଆମ ଆଖ ପାଖରେ ଥିବା କେତେ ଗୁଡ଼ିକ ଗାଁର ନାମ ହେଲା ସଦାଶିବ ପୁରୁ ପୁରୁଣା ବାଲି ମେଳା ଏକ ଚିତା ପରି ଏକ ଚିତା ପରି ଦୁଇ ଚିତା ପରି ତିନି ଏହିପରି ଭାବରେ ବହୁତ ଗାଁ ଅଛି ଏମାନଙ୍କ ଚାଲିଚଳନ ବହୁତ ଅଲଗା ପ୍ରକାର ଆଉ ଭାଷା ମଧ୍ୟ ତାଙ୍କ ଲେଖିବାଟା ଓଡ଼ିଆ ଭାଷା ଲେଖିଛନ୍ତି କିନ୍ତୁ କହିବାରେ ସେମାନେ ଦେଶୀୟା ଭାଷା କହୁଛନ୍ତି ସେମାନଙ୍କ ଭାଷା ଲେଖୁଛନ୍ତି ଓଡ଼ିଆ କିନ୍ତୁ କହିବାଟା ଦେଶୀୟା କହୁଛନ୍ତି ବହୁତ ଭଲ ଲାଗୁଛି ସେ ଭାଷା ସେ ତାଙ୍କ ଚାଲିଚଳନ ଏବେ ବହୁତ ପରିବର୍ତ୍ତନ ହେଇଅଛି ଭାଷା ମଧ୍ୟ ଏବେ ମୋବାଇଲ୍ ହେବା ଯୋଗୁଁ ବହୁତ ପରିବର୍ତ୍ତନ ହେଇଅଛି ସେ ତାଙ୍କ ଭାଷା ମଧ୍ୟରେ ଇଂରାଜୀ ଭାଷା ହିନ୍ଦୀ ଭାଷା ଆଉ ବଙ୍ଗାଳୀ ଭାଷା ତେଲୁଗୁ ଭାଷା କିଛି ପରିମାଣରେ ପ୍ରବେଶ କରିଅଛି ତାଙ୍କ ଭାଷା ଗୁଡ଼ିକ ଏବେ ସମସ୍ତ ଭାଷା ଯେମିତି କିଛି ମାତ୍ରାରେ ଇଂରାଜୀ ଭାଷା ପ୍ରବେଶ କରିଛି ସେମାନେ ମଧ୍ୟ ବହୁତ ମାତ୍ରାରେ ଇଂରାଜୀ ଭାଷା ପ୍ରୟୋଗ କରନ୍ତି ଯେପରିକି ଥ୍ୟାଙ୍କ୍ ୟୁ ୱେଲକମ୍ ଏହିପରି ଭାବରେ ପାଣି ପାତ୍ରକୁ ଗ୍ଲାସ୍ ଟେବୁଲ୍ ଏପରି ଭାବରେ ବହୁତ ଜିନିଷ ଚପଲକୁ ସ୍ୟାଣ୍ଡେଲ୍ କହିଛନ୍ତି ବିଜୁଳିକୁ କରେଣ୍ଟ୍ କହୁଛନ୍ତି ଏପରି ଭାବରେ ବହୁତ ଜିନିଷ ସେମାନେ ପରିବର୍ତ୍ତନ କରିଅଛି ତାଙ୍କ ଭାଷା ଏବେ ବହୁତ ଡେଭଲପ୍ ହେଇଯାଇଛି ସେମାନେ ଏବେ ଶିକ୍ଷିତ ହେଇଯାଇଛନ୍ତି ସେଇଥିପାଇଁ ସେମାନେ ଇଂରାଜୀ ଭାଷା ବହୁତ ପ୍ରୟୋଗ କରୁଛନ୍ତି